ଓଡ଼ିଶାର ରାଜ୍ୟ ସରକାର ଶିକ୍ଷା ସ୍ୱାସ୍ଥ୍ୟସେବା ଏବଂ ଅର୍ଥନୀତି ଭଳି ବିଭିନ୍ନ ନୀତିଗତ ପ୍ରସଙ୍ଗକୁ ସମାଧାନ ପାଇଁ ବଜେଟ୍ ଆବଣ୍ଟନକୁ ଉପରେ ପ୍ରାଥମିକତା ଦିଅନ୍ତି ଏବେ ସରକାର ଶିକ୍ଷା ସ୍ୱାସ୍ଥ୍ୟ ସେବାକୁ ନେଇ ଅଧିକ ସଚେତନ ଅଛନ୍ତି ଶିକ୍ଷା ପାଇଁ ଆଠଶହ ଏକାଅଶୀ କୋଟି ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏବଂ ସାତଶହ ପଚାଶ କୋଟି ଆମର ମେଡ଼ିକାଲ୍ ବା ହସ୍ପିଟାଲ୍ ପାଇଁ ବ୍ୟବହାର କରାଯାଉଛି ସ୍ମାର୍ଟ୍ ହେଲ୍ଥ୍ କାର୍ଡ଼୍ ମଧ୍ୟ ସରକାର ଲାଗୁ କରିଛନ୍ତି ଯାହାକି ବିଶୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ପରିବାର ପାଇଁ ପାଞ୍ଚ ଲକ୍ଷ ଟଙ୍କା ମହିଳାମାନଙ୍କ ପାଇଁ ଦଶଲକ୍ଷ ଟଙ୍କା ଆଜି ବ୍ୟବସ୍ଥା ହେଇଛି ଇକ୍ମୋ ହସ୍ପିଟାଲ୍ ମାନଙ୍କୁ ଏସ ସି ବି ହସ୍ପିଟାଲ୍ରେ ଇକ୍ମୋ ମେସିନ୍ର ସୁବିଧା କରାଯାଇଛି ଯାହାକି ପୂରା ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ଗଲା ଶିକ୍ଷାର ମଧ୍ୟ ବହୁତ ଉନ୍ନତି ଘଟିଛି ଏବେ ପିଲା ମାନଙ୍କ ପାଇଁ ସ୍ମାର୍ଟ୍ ବୋର୍ଡ଼୍ର ବ୍ୟବସ୍ଥ କରାଯାଇଛି ଡିଜିଟାଲ୍ ମାଧ୍ୟମରେ ସେମାନେ ପାଠ ପଢ଼ିବେ ଏବଂ ଇ ଲାଇବ୍ରେରୀର ମଧ୍ୟ ବ୍ୟବସ୍ଥା ହେଇଛି ଅନେକ ବ୍ୟବସ୍ଥା ଏବେ ଲାଗୁ ହେଇଛି ଯେଉଁଟାକି ବଜେଟ୍ ଆଉ ଆବଣ୍ଟନ ଦ୍ୱାରା ହିଁ ସମ୍ଭବ ଅର୍ଥନୀତିକୁ ବି ମଧ୍ୟ ବହୁତ ସେମାନେ ପ୍ରାସଙ୍ଗିକତା ଦେଇଛନ୍ତି ବହୁତ ସାରା କ୍ଷେତ୍ରରେ ଅର୍ଥନୀତିକର ଉନ୍ନତି ପାଇଁ ମଧ୍ୟ ସରକାର ଏ ବଜେଟ୍ ଆବଣ୍ଟନକୁ ହିଁ ପ୍ରାଥମିକତା ଦେଇଛନ୍ତି